ଯଦି ମୋ ବନ୍ଧୁ ଓ ମୋ ପରିବାର ମଧ୍ୟରୁ କେହି କ୍ରୀଡ଼ାରେ ପ୍ରଶିକ୍ଷଣ ନେବାକୁ ଚାହାଁନ୍ତି ତେବେ ସେମାନେ ଯୋଉମାନେ ଏହି କ୍ରୀଡ଼ାରେ ପ୍ରଥମେ ଭାଗ କରିଥିବେ କିମ୍ବା ଖେଳିଥିବେ ସେମାନଙ୍କ ପାଖକୁ ଯାଇ ପରାମର୍ଶ ନେବେ ଓ ପଚାରିବେ କି ସେମାନେ ଏହି କ୍ରୀଡ଼ାଟି କେଉଁଠାରେ ଶିଖିଛନ୍ତି ଓ ସେମାନେ ସେଠାକୁ ଯାଇ ସେହି ସେହିଠାରେ ସେ କ୍ରୀଡ଼ାଟିକୁ ମାନେ ଶିଖିବେ ଓ ସେଇ କ୍ରୀଡ଼ାଟିକୁ ତାପରେ ଭଲଭାବରେ ଖେଳି ତାର ସେହି ସୁବିଧାର ଲାଭ ଉଠାଇବେ ଓ ଉପହାର ଧରି ଆସିବେ